ହଁ ହଁ ଦୋକାନରୁ କହୁଛନ୍ତି ହଁ ହଁ ଆଜିର ଆଜିର ଆସ ହେଲେ ହଁ ଆସ ଏବେ ହଁ ହଁ ଠିକଅଛି ହଁ ଭଲଅଛି ହଁ ହଁ ହଉ ଠିକଅଛି ଆସ

ହଁ ହଉ ଠିକଅଛି

ହଁ କୁହନ୍ତୁ ଆପଣ ସେଇଟା ମାଂସ ପଠେଇ ଦେଉଛି ଭଲ ଅଛି ତ ହଁ ମୁଁ ପଠେଇଦେଲି ଆପଣ ଟିକେ ଦେଖି ନିଅନ୍ତୁ ଆପଣ ଟିକେ ଦେଖି ନିଅନ୍ତୁ ଭଲ ଅଛି କି ନାହିଁ ସେଇଟା ହଁ ମୁଁ ପଠେଇଦେବି ଆପଣ ଦେଖନ୍ତୁ ହଁ ଯେ ମୁଁ ପଠେଇଦେଲି ଆପଣ ଟିକେ ଦେଖି ନିଅନ୍ତୁ